ଶାଢ଼ୀକୁ ଆମେ ସାଂସ୍କୃତିକ ପୋଷାକ ରୂପେ ଆମେ ଗ୍ରହଣ କରିଥାଉ ଯେଉଁଟାକି ଶାଢ଼ୀ ପିନ୍ଧିଲେ ଏ ସବୁଠୁ ସୁନ୍ଦର ଦେଖାଯାଏ ଆଉ ଆମ ଶାଢ଼ୀ ଭିତରେ ସମ୍ବଲପୁରୀ ଶାଢ଼ୀ ସିଫନ୍ ଶାଢ଼ୀ କଟନ୍ ଶାଢ଼ୀ ସବୁ ଅଛି ଯେହେତୁ ଆମକୁ ପିନ୍ଧିବାକୁ କଟନ୍ ଶାଢ଼ୀ ଭଲ ଲାଗେ କଟନ୍ ଶାଢ଼ୀ ପିନ୍ଧିଲେ ବହୁତ ସୁନ୍ଦର ବି ଦେଖାଯାଏ ଏବଂ ସେଥିମଧ୍ୟରୁ ଆମର ସମ୍ବଲପୁରୀ ଶାଢ଼ୀ ବହୁତ ସୁନ୍ଦର ଦେଖାଯାଏ ସମ୍ବଲପୁରୀ ଏ ଶାଢ଼ୀରେ ବହୁତ ଭଲ ଦେଖାଯାଉଛନ୍ତି ଏବଂ ଏହି ଶାଢ଼ୀ ସମ୍ବଲପୁରରୁ ସବୁଠୁ ଭଲ ଶାଢ଼ୀ ରୂପେ ଗ୍ରହଣ କରାଯାଇଛି ଆଉ ଯେହେତୁ ଶାଢ଼ୀ ଓ ଶାଢ଼ୀ ପିନ୍ଧଥିଲେ ପୋଷାକଠୁ ଶାଢ଼ୀ ବହୁତ ଭଲ ଦେଖାଯାଇଥାଏ ଏବଂ ପୂଜା ପର୍ବରେ ମୁଁ ସବୁ ଶାଢ଼ୀବି ମିଶାଏ ଶାଢ଼ୀ ଶାଢ଼ୀଟା ଆଉ ମୁଁ ଏବେ ଶିବରାତ୍ରି ଦିନ ଗୋଟେ ଶାଢ଼ୀ ପିନ୍ଧିଥିଲି ସେ ଶାଢ଼ୀଟି ପିନ୍ଧିବା ବହୁତ ଭଲ ଲାଗିଲା କାରଣ ସେ ଶାଢ଼ୀଟି ବହୁତ କଟନ୍ ଥିଲା ଆଉ ସେ ଶାଢ଼ୀ ବହୁତ ମାନୁବି ଥିଲା ସବୁଠୁ ଭଲ ଦେଖାଯାଉଥିଲା ସେ ଶାଢ଼ୀଟି ଭଲ ଭଲ ଦେଖାଯାଉଥିଲା ଭଲ ବି ଏବଂ ସେ ଶାଢ଼ୀରେ ଏ ବହୁତ ସୁନ୍ଦର ଦେଖାଯାଉଥିଲେ